ହଁ ମୁଁ ପ୍ରଥମେ ମୋ ସ୍କୁଲରେ ଡ୍ରଇଂ କରୁଥିଲି ମୁଁ ସେତେବେଳେ ପେନ୍ରେ ଡ୍ରଇଂ କରୁଥିଲି ସାର୍ ମୋର ଜଣେ ସାର୍ ଆସିକି ଦେଖିଲେ ସେ ମୋତେ ମନା କଲେ କି ପେନ୍ରେ କଲେ ତ ଆଉ ତାକୁ ଲିଭାଇ ପାରିବୁନି ନା ତାକୁ ରିଜେକ୍ଟ ହେଇଯିବ ତାକୁ ପୁଣି ଆଉଥରେ କଲେ ଆଉଥରେ ପୁଣି ପେପର୍ରେ କରିବା ପାଇଁ ପଡ଼ିବ ସେ ମୋତେ ସେତେବେଳେ କହିଥିଲେ ତୁ ପେନସିଲ୍ରେ କର ପେନସିଲ୍ରେ କଲେ ତାକୁ ପୁଣି ଲିଭାଇକି କରିପାରିବୁ ତା'ର ଆକାରଟା ଭଲ ସେ ଆସିବ ତ ମୁଁ ସେତେବେଳେ ଫାର୍ଷ୍ଟ ସାର୍ଙ୍କ କଥା ଶୁଣି ମୁଁ ପେନସିଲ୍ରେ ଡ୍ରଇଂ କରିବା ଶିଖିଥିଲି ଆଉ ଧୀରେ ଧୀରେ ମୋତେ ଡ୍ରଇଂ ପ୍ରତି ବି ଆଗ୍ରହ ଆସିଥିଲା ତା'ପରେ ମୁଁ ସେଇଦିନ ଠୁ ଡ୍ରଇଂ କଲି ଆଉ ସେ ଏଠି ତ କେଉଁଠି କୌଣସି ବି ଏ କଲେଜ ସ୍କୁଲ ନାହିଁ ନା ମୁଁ ଚାହୁଁଛି ଆହୁରି ହଉ ଏଠି ଯାହାଫଳରେ ଯୋଉଁ ମାନେ ବି ଡ୍ରଇଂ ଶିଖିବା ପାଇଁ ଚାହୁଛନ୍ତି ଛୁଆମାନେ ସରକାର ଏମିତି କଲେ ତାଙ୍କର ଆଗ୍ରହ ଆହୁରି ବଢ଼ିବ ଏଠି କଲେଜ କିମ୍ବା ସ୍କୁଲ ଖୋଲିଲେ ସେମାନେ ଆହୁରି କରିବା ପାଇଁ ଇଚ୍ଛା କରିବେ ସେଥିପାଇଁ ମୁଁ ଚାହୁଁଥିଲି

ସବୁବେଳେ ମୁଁ ଯାହା ହଉ କିଛି ନା କିଛି ପେପର୍ରେ ଡ୍ରଇଂ କରୁଥିବି ଆଉ ସେୟା ଦେଖି ମାଆ ସବୁବେଳେ କହୁଥିବ କ'ଣ ବସିକି ପେପର୍ରେ ଡ୍ରଇଂ କରୁଛୁ କିନ୍ତୁ ମୁଁ ସବୁବେଳେ ଆଙ୍କୁ ଥାଏ ବସିକି ସେ ସବୁବେଳେ ଆସିକି ଦେଖିଥିବେ ସବୁବେଳେ ସେ ପେନସିଲ୍ ଖାତାଟାରେ କ'ଣ ବସିକି ଗାରଉଛୁ ଧୀରେ ଧୀରେ କରି କରି କରି ମୋତେ ବହୁତ ଇଚ୍ଛା ହେଲା ସେଥିପାଇଁ ଯାହାର ବି ଇଚ୍ଛା ଅଛି ଆଗକୁ ଆସନ୍ତୁ ଶିଖନ୍ତୁ